ହଁ ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ ଯେତେବେଳେ ବି ଆମ ପଶୁମାନଙ୍କର ଦେହ ଖରାପ ହୁଏ ସେମାନଙ୍କୁ ଡାକିଲେ ସେମାନେ ଆସନ୍ତି ଦୁଇ ମାସ ତଳେ ଆମର ଗାଈଙ୍କ ଦେହ ଖରାପ ବହୁତ ହୋଇଥିଲା ବହୁତ ହେଇଥିଲା ଏବଂ ଆମେ ସେମାନଙ୍କୁ ସେଇ ଡକ୍ଟର ସେଇ ପଶୁ ଚିକିତ୍ସକକୁ ଡାକିଥିଲୁ ଏବଂ ସେ ଆସିଥିଲେ ପଶୁର ଦେହ ଖରାପ ହୋଇଥିବାରୁ ସେମାନେ ଇଞ୍ଜେକ୍ସନ୍ ଔଷଧ ଦେଇଥିଲେ ଏବଂ ସେ ବେଶୀ ବି ପଇସା ନେଇ ନାହାନ୍ତି ସେଇ ପଶୁ ଚିକିତ୍ସକ ସମୁଦାୟ ଶହେ ଟଙ୍କା ନେଇଥିଲେ